ଆଜ୍ଞା ଆମର ଯେଉଁ ଆଗରେ ଯେଉଁ ସବୁ ମେଡ଼ିକାଲ୍ଫେଡ଼ିକାଲ୍ ଥିଲା ଏତେ ବି ଏତେ ସୁବିଧା କୌଣସି ନଥିଲା ଏବେ ସରକାର ଏବେ ଆସ୍ତେ ଆସ୍ତେ ଯେଉଁ ସବୁ ବିଜୁ ସ୍ୱାସ୍ଥ୍ୟ ସେବା ଆଉ ଇଏ କରିକି ଏ ଯୋଉ ସେଟି ଲୋକ ବେଶୀ ହେଉ ନଥିଲେ କିଛି ଲୋକ ବି ଯାଇପାରନ୍ତିନି ଗାଁ ଗହଳି ଆୟୁର୍ବେଦିକ ଚେରମୂଳି ଵାଲା କତୁରୁ କି ଗାଁ ଗହଳି ଔଷଧପ୍ରତ୍ର ଖାଇଲେ ଏବେ ଯେଉଁ ଯେଉଁ ସ୍ୱାସ୍ଥ୍ୟ କାର୍ଡ଼ ଆଜ୍ଞା ହେଲା ଏଠି ବି ମେଡ଼ିକାଲ୍ ଗର୍ମେଣ୍ଟ ବହୁତ ପ୍ରକାର ଇଏ କରିକି ବଡ଼ ବଡ଼ ମେଡିକାଲ୍ ହେଲାଣି ହେଟିକି ଲୋକ ସାଙ୍ଗେ ସାଙ୍ଗେ ଯିବା କି କୌଣସି ଗୋଟେ ସୁବିଧା ଅସୁବିଧା ହେଲା ଏଠୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସରେ ଲୋକ ବି ପଳାଉଛନ୍ତି ଆଉ ଏବେ ବହୁତ ପ୍ରକାର ଆଗ ପ୍ରତି ନାକେ ବହୁତ ପ୍ରକାର ମେଡ଼ିକାଲ୍ ଇଏ ହେଲାଣି କିଛି ଆଉ ଅସୁବିଧା ନାହିଁ ଆଉ ଲୋକ ଆଗରେ ଯିବେ ଯେଉଁ ରକମ ହରକତ ଏତେ ଇଏ ହେଉଥିଲେ ଆଉ ସେମିତି ନାହିଁ ମେଡ଼ିକାଲ୍ ଏଠି ଗାଁ ଗହଳିରେ ସେମିତି ଚଳି ଯାଉଥିଲେ ମୁଣ୍ଡ ବିନ୍ଧୁଛୁ ଇଏ ହେଉଛି ସିଏ ହେଉଛି ସେ ପ୍ରକାର ଆଉ ନାହିଁ ଯିଏ ଟିକେ ମୋ କଣ ଟିକେ ଖାଲି ଅସୁବିଧା ହେଲା ବେଳକୁ ସାଙ୍ଗେ ସାଙ୍ଗେ ମେଡ଼ିକାଲ୍ ହେଇଟି ଯେ ଟିକେ ଇଏ ହେଲା ଯେଉଁଠି ଗଲା ମାନେ ସବୁ ପ୍ରକାର ତା ପରେ କାର୍ଡ଼ ଦେବା କାର୍ଡ଼ ହେଲା ଭିତରେ ବିଜୁ ସ୍ୱାସ୍ଥ୍ୟ ସେ ବି ବହୁତ କାମ ଦେଉଛି ଆଉ ଆଜ୍ଞା ଆଉ କିଛି ଅସୁବିଧା ରହୁନି ଏତିକି କହି ରହିଲି